ଭୁବନେଶ୍ୱରକୁ ସାଧାରଣତଃ ବହୁତ ଝିଅ ପାଠ ପଢ଼ିବାକୁ ଆସିଥାନ୍ତି କିଏ ମଧ୍ୟ ଚାକିରି କରିବାକୁ ଆସିଥାନ୍ତି କିଏ ମଧ୍ୟ ଏମିତି ଘର ଭଡ଼ାରେ ରହି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମରେ ଲିପ୍ତ ଥାଏ ଆଉ ସେଥିପାଇଁ ଭୁବନେଶ୍ୱରକୁ ଆସିଥାନ୍ତି ଭୁବନେଶ୍ୱର ହେଉଛି ଓଡ଼ିଶାର ରାଜଧାନୀ ହୋଇଥିବାରୁ ଏଠି ସବୁ ପ୍ରକାର ସୁବିଧା ସୁଯୋଗ ରହିଛି ଆଉ ଭଲ ପାଠପଢ଼ା ତାପରେ ଆପଣଙ୍କର ଚାକିରିର ସୁବିଧା ମଧ୍ୟ ଏଠି ଅଛି ବିଭିନ୍ନ ପ୍ରକାର ସରକାରୀ ମେଡ଼ିକାଲ ହେଉ ବେସରକାରୀ ମେଡ଼ିକାଲ ବିଭିନ୍ନ ପ୍ରକାର ଅଫିସ ରେ ଏହି ଚାକିରି ଅତି ସହଜରେ ଝିଅମାନଙ୍କୁ ମିଳିଯାଇଥାଏ ଗୋଟିଏ ଜିନିଷ ଏଠି ଝିଅମାନଙ୍କୁ ଯେତିକି ମୁଁ ଜାଣିଛି ଅସୁବିଧା ମାନେ ଭୋଗନ୍ତି ଆଉ ସେହି ଜିନିଷଟି ସବୁବେଳେ ହିଁ ନ୍ୟୁଜରେ ହେଉ ଖବରକାଗଜରେ ସବୁଥିରେ ବାହାରିଥାଏ ଯେ ଆଜି ଏଇ ଝିଅଟି ଆତ୍ମହତ୍ୟା କରିଦେଲା କାରଣ ହେଉଛି ଯେଉଁ ଯାଇକି ରହିଲେ ରହିକି ପାଠ ପଢ଼ିବା ଭିତରେ କି କୌଣସି ଗୋଟିଏ ଚାକିରି କରିବା ଭିତରେ ସେମାନଙ୍କର ପୁରୁଷମାନଙ୍କ ସହିତ ସେମାନଙ୍କର ସମ୍ପର୍କଟା ଅତି ନିବିଡ଼ ହୋଇଯାଏ ନିବିଡ଼ ହୋଇଗଲା ପରେ କଣ ହୁଏ ନା ପୁରୁଷ ହୁଏତ ସେମାଙ୍କୁ ଧୋକା ଦିଏ କିମ୍ବା ଯେ ସେ ଝିଅମାନେ ହୁଏତ ପୁରୁଷମାନଙ୍କୁ ଧୋକା ଦିଅନ୍ତି ତାପରେ କଣ ହୁଏ ଗୋଟିଏ ଏହିଟା ମାନେ ଚାଲିଯାଏ ମୃତ୍ୟୁମୁଖ ଆଡ଼କୁ ଯିଏକି ଝିଅମାନେ ସେଠି ଆତ୍ମହତ୍ୟା କରିଥାନ୍ତି ଆତ୍ମହତ୍ୟା କଲା ପରେ ଏହି ଜିନିଷଟି ଆମ ଓଡ଼ି ଭୁବନେଶ୍ୱରକୁ ଅତି କଳଙ୍କିତର ଭାବେ ଲାଗିଥାଏ ସେଥିପାଇଁ ଏହି ଜିନିଷଟା ମହିଳାମାନେ ଏହି ଭୁଲ ସକାଶେ ତାର ପରିଣାମ ଭୋଗିଥାନ୍ତି